ଆମ ସ୍ଥାନରେ ଏବଂ ଆମ ରାଜ୍ୟରେ ବିଭିନ୍ନ ପ୍ରକାର ର ଷ୍ଟିଲ୍ ପ୍ଳାଣ୍ଟ ରହିଛି ଯେଉଁଠାରେ କି ବାହାରୁ କଞ୍ଚାମାଲ ଆସି ଆମ ଷ୍ଟିଲ୍ ପ୍ଳାଣ୍ଟରେ ଷ୍ଟିଲ୍ ପ୍ରସ୍ତୁତ କରାଯାଏ ଷ୍ଟିଲ୍ ପ୍ରସ୍ତୁତ କରାଯାଇ ବାହାରକୁ ରପ୍ତାନି କରାଯାଇଥାଏ ଯେଉଁଠାରେ କି ବିଭିନ୍ନ କାର୍ ଏବଂ ଟ୍ରକରେ ଷ୍ଟିଲ୍ ବ୍ୟବହାର କରାଯାଏ ଷ୍ଟିଲ୍ ଲୁହା ପଥରରୁ ବିଭିନ୍ନ ପ୍ରକାରର ଲୁହା ପଥରରୁ ବାହାର କରାଯାଇ ଷ୍ଟିଲ୍ ପ୍ରସ୍ତୁତ କରାଯାଏ ଏବଂ ବାହାରକୁ ରପ୍ତାନି କରାଯାଏ ଷ୍ଟିଲ୍ ବିଭିନ୍ନ ପ୍ରକାର ଷ୍ଟିଲ୍କୁ ବିଭିନ୍ନ ପ୍ରକାର କାର୍ଯ୍ୟରେ ଲଗାଇ ସେମାନେ ମଧ୍ୟ ଲୋକମାନେ ଅର୍ଥ ରୋଜଗାର କରନ୍ତି